ଆଗୁରୁ କିଛି ବର୍ଷ ତଳେ ବହୁତ ମନୋରଞ୍ଜନ କାମ ଗାଁ ଗାଁରେ ସବୁ ହେଉଥିଲା ଏବେ ଆଉ ତ କିଛି ସେଇଗୁଡ଼ା ଦେଖିବାକୁ ମିଳୁନି କିନ୍ତୁ ଗାଁରେ ବହୁତ ସବୁ ଭଲ ଲାଗେ ରାମାୟଣ ହୁଏ ଦାସକାଠିଆ ହୁଏ ପାଲା ହୁଏ ଗୀତି ନାଟ୍ୟ ହୁଏ ଡ୍ରାମା ହୁଏ ସବୁ ପିଲାମାନେ କରୁଥୁଲେ ଆମେ ବି ଦେଖୁ ସବୁ ଟିଭି ଭିଡ଼ିଓ ସବୁ ଭିଡ଼ିଓ ଦେଖୁ ଆଉ ଏ ଲୁଚିଲୁଚି ବି ପଳାଇ ଯାଉ ଏଇ ଯେଉଁ ଗାଁରେ ଛୋଟ କାଟିଆ ଡ୍ରାମା ହୁଏ ଆମେ ଦେଖିବାକୁ ମଜା ଲାଗେ ପଳାଇ ଯାଉ ଆଉ ଏଇଠି ବହୁତ ମାନେ ଇଏ ଡ୍ରାମା ହୁଏ ତ ତା'ପରେ ଯେଉଁ ମେଳା ହୁଏ ଠିଆ ପାଲା ବହୁତ ମାନେ ଯେଉଁ ଗୀତି ନାଟ୍ୟ ହୁଏ ବହୁତ ଭେରାଇଟିରୁ ନାଚ ଆଗେ କ'ଣ ସବୁ କ'ଣ ଏଇ ହୁଏ ଲୋକ ନୃତ୍ୟ ତା'ପରେ ରାମାୟଣ ଯେଉଁ ଇଏ ଘୋଡ଼ାରେ ବସିକି ନାଚନ୍ତି ଏଇରେ ସବୁ ଗାଁମାନଙ୍କରେ କେତେ ପ୍ରକାର ହୁଏ ସେଇଗୁଡ଼ା ସବୁ ଦେଖିବାକୁ ମିଳେ କିନ୍ତୁ ଏବେ ଯେଉଁ କମ୍ପ୍ୟୁଟର୍ ଯୁଗ ହେଇଗଲା ଫୋନ୍ ଆଉ ଟିଭି ଏଇସବୁ ଦେଖା ସେକେ ତ ଆଉ କିଛି ଆଉ ଦେଖିବାକୁ ପାଉନୁ ଏବେ କିନ୍ତୁ ଆଗରୁ ସେଇ ସବୁ ଭଲ ଲାଗୁଥିଲା ଏବେ ସବୁ ଆଧୁନିକ ଯୁଗରେ ଏବେ ପିଲାମାନେ ଦେଖିବାକୁ ସେଇଗୁଡ଼ା କିଛି ପାଉନାହାନ୍ତି ସେଇ ପିଲାମାନେ ଆମେ ତ କିଛି ଜାଣିଛୁ ପିଲାମାନେ ହେଲେ କିଛି ଜାଣିନାହାନ୍ତି ଏବେ ସବୁ ଫୋନ୍ ମାଧ୍ୟମରେ ଟିଭି ମାଧ୍ୟମରେ ଆଉ ଏବେ ଯାଉଛନ୍ତି ସିନେମା ବଡ଼ ବଡ଼ ସିନେମା ହଲ୍ ସେତେବେଳେ ସିନେମା ହଲ୍ ବି ଏତେ ନଥିଲା କାଁ ଭାଁ ଥିଲା ଏବେ ସିନେମା ହଲ୍ ଆଧୁନିକୀକରଣ ହେଇଗଲାଣି ସବୁ ପ୍ରକାର ପରିବର୍ତ୍ତନ ଏଠି ହେଇଗଲାଣି ପିଲାମାନେ କିଛି ଜାଣିନାହାନ୍ତି ପିଲାମାନେ ଯାଇ କମ୍ପ୍ୟୁଟର୍ ଯୁଗରେ ଯାହା ଦେଖୁଛନ୍ତି ସେଇଆ ହିଁ ଜାଣୁଛନ୍ତି କିନ୍ତୁ ଆଗ କାଳରେ ଜିନଷ କିଛି ତାଙ୍କୁ ଜଣାନାହିଁ ଏକାଠି ଗୀତ ଗାଉଥିଲେ ନୃତ୍ୟ କରୁଥିଲେ ଗାଁରେ ସବୁ ମିଟିଂ ହୁଏ ଠାକୁର ଘର ଭାଇଆମାନେ ସବୁ ବସନ୍ତି ଥିଲା ସବୁ ତାଙ୍କର ସବୁ ଗ୍ରୁପ୍ ଥିଲେ ସବୁ ଗାଁର ପୁରୁଖା ଲୋକମାନେ ଯାହା କୁହନ୍ତି ତାଙ୍କ କଥା ମାନନ୍ତି ମନୋରଞ୍ଜନ କାମ ହୁଏ ସବୁ ସବୁ ପ୍ରକାର ହେଉଥିଲା ଏବେ କିନ୍ତୁ ଏଠି କିଛି ନାହିଁ ଏବେ ସବୁ ଖାଲି ଯାହା କମ୍ପ୍ୟୁଟର୍ ଇଏ ଟିଭି ବଡ଼ ବଡ଼ ସୋରୁମ୍ରୁ ଯାଇଁ ବୁଲିବା ଦେଖିବା ନୃତ୍ୟ ନାଟିକା ଏଇସବୁ ଆମେ ଦେଖିବାକୁ ଏବେ ପାଇଛୁ